ମୁଁ ଚେଷ୍ଟା କରିଥିବା ସବୁଠାରୁ ଚ୍ୟାଲେଞ୍ଜ ରେସିପି ହେଉଛିି ତରକାରୀ ଯାହାକି ମୁଁ କେବେ କରିନଥିଲି ମୁଁ ସମସ୍ତ ରେସିପି କରିଥିଲି ଏବଂ କରିଛି ମଧ୍ୟ ହେଲେ ମୁଁ କେବେ ହେଲେ ମୋ ଜୀବନରେ ତରକାରୀ କରିନଥିଲି ସେଥିପାଇଁ ମୁଁ ବହୁତ ଚେଷ୍ଟା ମଧ୍ୟ କରିଛି ହେଲେ କେବେ ହେଲେ କରିପାରିଲି ନାହିଁ ସେଥିପାଇଁ ମୁଁ ମୋ ନିଜ ନିଜକୁ ଦୁଃଖିତ ମନେ କରୁଥିଲି ମୁଁ ଭାବିଥିଲି ମୁଁ ଗୋଟିଏ ମୂର୍ଖ ଗୋଟିଏ ସାମାନ୍ୟ ତରକାରୀଟିକୁ ମୁଁ କରିପାରୁନି ଏହା ମୋ ଜୀବନରେ ଗୋଟିଏ ଚ୍ୟାଲେଞ୍ଜ ହୋଇ ରହିଯାଇଥିଲା ହେଲେ ଏହାକୁ ବାରମ୍ବାର ଚେଷ୍ଟା କଲି ଯାହାଫଳରେ ମୁଁ ତରକାରୀକୁ କେମିତି ବହୁତ ଭଲ ଭାବରେ କରିପାରିବି ଏବଂ ଧୀରେ ଧୀରେ ଚେଷ୍ଟା କରି ମୁଁ ତରକାରୀଟିକୁ ବହୁତ ଭଲ ଭାବରେ କରିପାରିଲି ଯାହାଫଳରେ ମୋ ଚ୍ୟାଲେଞ୍ଜରୁ ମୁଁ ମୁକ୍ତ ହୋଇପାରିଲି ଏବଂ ମୁଁ ଭଲ ଭାବରେ ତରକାରୀ ଟିକୁ କରି ମୋର ଚ୍ୟାଲେଞ୍ଜଟିକୁ ଜିତିପାରିଲି ଯାହା ମୋତେ ଅଧିକ ଭଲ ଲାଗିଲା ଏବଂ ମୁଁ ନିଜକୁ ଗର୍ବ ମନେ କଲି